ମୋର କ୍ୟାରିଅର୍ ଭବିଷ୍ୟତରେ ମୁଁ ଏମିତି ସନ୍ଧାନ ଖୋଜେ ମୁଁ କେମିତି ଭବିଷ୍ୟତରେ ଭଲରେ ରହିପାରିବି ଭଲକି ପଇସା ରୋଜଗାର କରିପାରିବି କୌଣସି ଲୋକମାନଙ୍କର କିଛି କ୍ଷତି ତ୍ରୁଟି ନକରିକି ଆଉ ମୋତେ ମୁଁ ଯେଉଁଠି ରହିବି ମୋତେ ଯେମିତି କେହି ବେଇମାନି ନକରନ୍ତୁ ମୁଁ ଯେମିତି କାହାର ବେଇମାନି ନକରେ କ'ଣ କାହାକୁ ଜିନିଷ ଚୋରି ଚାରି ନକରେ ଯେଉଁଠି ରୁହେ କି କାମ କରେ ସମସ୍ତେ ମୋତେ ଭଲ ପାଆନ୍ତୁ ମୁଁ କେମିତି ସମସ୍ତଙ୍କୁ ଭଲପାଏ ଆଉ ଯେଉଁ କାମ କରିବି ଯେଉଁଠି ସମସ୍ତେ ଯେମିତି ଶାନ୍ତି ହୁଅନ୍ତୁ ଆଉ ମୋର ଯେଉଁଠି ଦରମା ମୋତେ ମିଳୁଛି ଭଲ ଜାଗାରେ ମିଳୁ ମୁଇଁ ମୋର ଭବିଷ୍ୟତରେ କେମିତି ଆଗକୁ ଯିବି ଭଲ ଘର କରିବି ଦୁନିଆଁରେ କେମିତି ରହିବି ଚାଷବାସ ପିଲାମାନେ କେମିତି ପାଠ ପଢ଼ିବେ କେମିତି ଆଗକୁ ଯିବେ ଆମ ମୋ ମା' ବାପା ସମସ୍ତଙ୍କୁ କେମିତି ଖୁସିରେ ରଖିପାରିବି ମୋ ପିଲାମାନଙ୍କୁ କେମିତି ଖୁସିରେ ରଖିପାରିବି ଆଉ ମୁଁ କେମିତି ଯେଉଁଠି ଯେଉଁ ଜାଗାକୁ ଯିବି ସେଇଠି ଯେମିତି ମୋର କିଛି ଅସୁବିଧା ନହୁଏ ଆଉ ଭବିଷ୍ୟତରେ ରୋଗ ବୈରାଗରୁ ଦୂରରେ ରହିବାପାଇଁ ମୁଁ ଯେମିତି ଭଲ ଖାଦ୍ୟ ଖାଏ ଆଉ ତ ଏଇ ଯେଉଁ ଆଜିକାଲି ବାହାରିଛି ଫାଷ୍ଟଫୁଡ଼ ଜିନିଷ ସେଗୁଡ଼ାକ ଯେମିତି ମୁଁ କିଛି ନଖାଇକି କେମିତି ସମସ୍ତଙ୍କୁ କହିବି ଯେ ସେ ପିଲାମାନଙ୍କୁ ସେମାନେ ନଖାନ୍ତୁ ତାକୁ ଖାଇଲେ ବେଶି ରୋଗ ହେଉଛି ଯାହାଦ୍ଵାରା ଆମେ ଆଗକୁ ଯାଇକି ବହୁତ ହଇରାଣ ଓ ବଡ଼ବଡ଼ ରୋଗର ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି ଏହିସବୁ ବିଷୟରେ ସନ୍ଧାନ କରୁଛି ଆଉ